ମୁଁ ଏକ ନୂତନ ପ୍ରକାରର ରୋଷେଇ କରିବାକୁ ଚେଷ୍ଟା କରୁଛି କାହିଁକି ନା ପିଲାମାନେ କହିଲେ ମା' ଆମେ ଚିକେନ ବିରିୟାନି ଖାଇବୁ କିନ୍ତୁ ମୁଁ କେବେ ଚିକେନ ବିରିୟାନି ବନେଇନନାହିଁ କି ଏଠି ହୋଟେଲର କୌଣସି ସୁବିଧା ବି ନାହିଁ ସେଥିପାଇଁ ମୁଁ ୟୁଟ୍ୟୁବ ମାଧ୍ୟମରେ ଚିକେନ ବିରିୟାନିକୁ କେମିତି ବନାଯାଏ ତାହା ୟୁଟ୍ୟୁବ ମାଧ୍ୟମରେ ଶିଖିଲି ଏବଂ କେତେ ପରିମାଣରେ ଚାଉଳ କେତେ ପରିମାଣରେ ଚିକେନ କେତେ ପରିମାଣ ରେ ମସଲା ସବୁ ଚିକେନ ବିରିୟାନି ରେ ପଡେ ସେ ସବୁ ଦେଖିଲି ଏବଂ କରିବା ପାଇଁ ଚେଷ୍ଟା ବି କଲି ଆଉ କରିକି ସଫଳ ବି ହେଲି ଏବଂ ପିଲା ମାନେ ଖାଇକି ବହୁତ ଖୁସି ବି ହେଲେ ଆଉ କହିଲେ ମା' ଏମିତି ସଦା ବେଳେ ଆମକୁ ବନେଇକି ଦେବୁ ଆମେ ଚିକେନ ବିରିୟାନି ଖାଇବୁ ମୁଁ ସଦା ବେଳେ ବନାଏ ଆଉ ପିଲା ମାନେ ଖାଇକି ବହୁତ ଖୁସି ହୁଅନ୍ତି